ମୋ ପ୍ରିୟ ଅଭିନେତା ହେଉଛନ୍ତି ବାବୁଶାନ କାରଣ ସେ ଫିଲ୍ମ ମଧ୍ୟରେ ବହୁତ ଗୁଡ଼ିଏ କମେଡ଼ି କରନ୍ତି ଓ ଆମ ଘରେ ତାଙ୍କୁ ସମସ୍ତେ ଦେଖିବାକୁ ଭଲ ପାଆନ୍ତି ଓ ସେ ଭଲ ଗୀତ ବି ଗାଆନ୍ତି ସେ ଯେ ଯେବେ ଫିଲ୍ମ ତାଙ୍କ ଫିଲ୍ମ ଯେତେବେଳେ ସୁଟିଂ ହୁଏ ତା ସେବେ ସେ ବହୁତ ମଜା କରନ୍ତି ଓ ସେ ଯେବେବି କେଉଁଠିକି ଯାଆନ୍ତି ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ଫଟୋ ବି ଉଠାନ୍ତି ସେ ଆ ଆ କା ରେ ମୋତେ ବାବୁଶାନ ଭଲ ଲାଗନ୍ତି କାରଣ ସେ ବହୁତ ଭଲ ଗୀତ ଗାଆନ୍ତି ଭଲ କମେଡ଼ି କରନ୍ତି